ହ୍ୟାଲୋ ହଁ ମୁଁ କିଛି ଦିନ ଆଗରେ ମାଲକାନଗିରି ମାଲକାନି ଯାଇଥିଲି ଏବଂ ମାଲକାନଗିରିରୁ ସୁବାଷ ଚକ ଯିବା ରାସ୍ତାରେ ଗୋଟେ ଦୋକାନ ଅଛି ବଏସ୍ ଜନ୍ ଟିସାର୍ଟର ଦୋକାନ ସେଠାରୁ ମୁଁ ଗୋଟେ ଟିସାର୍ଟ ଆଣିଲି ଟିସାର୍ଟ ଗୋଟେ କିଣିଲି ସେଠାରେ ବହୁତ ଟିସାର୍ଟ ଥିଲା ସେଠୁ ଦେଖି ଦେଖି ଗୋଟେ ଭଲ ଗୋଟେ ଟିସାର୍ଟ ଆଣିଛି ସେ ଟି ସାର୍ଟଟା ଟ୍ରେଣ୍ଡରେ ଚାଲୁଥିଲା ଏବେ ଏବଂ ସେ ଟି ସାର୍ଟଟା ମୁଁ ସେ ଟି ସାର୍ଟର ପ୍ରାଇସ୍ ଥିଲା ଆଠଶହ ଟଙ୍କା ସେ ଟି ସାର୍ଟଟା ମୁଁ ସେ ଦୋକାନରୁ ସେ ଆଠଶ ଦୋକାନବାଲା କହିଲେ ସେ ଟିସାର୍ଟରୁ ପ୍ରାଇସ୍ ହଜାର ଟଙ୍କା ମାତ୍ର ମୁଁ ତାଙ୍କୁ କହିଲି ଯେ ହଦାର ନହିଁ ଆଠ ଆଠଶହ ଟଙ୍କା ଦେବି ସେ ଆଠଶହ ଟଙ୍କା ଦେଇକିନା ସେ ଟି ସାର୍ଟଟା ମୁଁ ଆଣିଛି ଆଣିକିନା ସେ ଟି ସାର୍ଟଟାକୁ ମୁଁ ଘରେ ନେଇ ଯାଇଛି ତାପରେ କିଛିଦିନ ପରେ ଆମ ଗାଁରେ ଗୋଟେ ପୂଜା ଥିଲା ବ ମହୋ୍ଚବ ସେ ପୂଜାରେ ମୁଁ ସେ ଟି ସାର୍ଟଟାକୁ ଧରି ଧରିଗଲି ପିନ୍ଧିକିନା ଗଲି ସାଙ୍ଗମାନେ ତ ସେ ଟି ସାର୍ଟଟାକୁ ଦେଖିଲେ ସେ ଟିସାର୍ଟ ଦେଖିକିନା ସମସ୍ତେ କହୁଛନ୍ତି ଏ ଟିସାର୍ଟ କୋଉଠୁ ଆଣିଛୁ ବଢ଼ିଆ ଅଛି ବଢିଆ ଅଛି ଏବଂ ଘରେ ଆସି ଘରେ ଆସିବା ପରେ ମୋ ଭାଇ ତୁ ମୁଁ ସେ ଟି ସାର୍ଟକୁ ଦେଖିକି ନା ମୋ ଭାଇ କହୁଛି ଯେ ଏ ଟି ସାର୍ଟ ଟା କୋଉଠି ଆଣିଛୁ ମତେ ବି ଗୋଟେ ଆଣିଦିବୁ ବଢ଼ିଆ ଅଛି ଟି ସାର୍ଟଟା ଦେଖିବାକୁ ମସ୍ତ ଅଛି କଠେ ଆଣିଛୁ ଏଟା ତାପରେ ତାକୁ କହିଲି ଯେ ମୁଁ ମାଲ୍କାନଗିରି ଏଟା ଆଣିଛି ତ ମୁଁ ଗୋଟେ ଆଣିବା ପରେ ମୋ ଭାଇକୁ ମୁ ଟ ଗୋଟେ ଆଣି ସେ ଟିସାର୍ଟ ତାପଣ ସେ ପୂଜାରେ ଯାଇଥିଲି ନାଁ ସେ ପୂଜାରେ ଯାଇକିନା ସେ ସାଙ୍ଗମାନେ କହୁଛନ୍ତି ମୁଁ କୋଉଠି ଆଣିଛୁ କୋଉଠୁ ଆଣିଛୁ ସେ ଟି ସାର୍ଟ ମତେ ଗୋଟେ ମୁଁ ବି ଗୋଟେ ଟିସାର୍ଟ ଆଣିବି ଏତେ ସୁନ୍ଦର ଅ ସେ ଟିସାର୍ଟଟା ସେ ଟିସାର୍ଟର ଛାତି ପାଖରେ ଗୋଟେ ଡିଜାଇନ୍ର ଗୋଟେ ଡ୍ରାଇଗନ ବି ଅଛି ଡ୍ରାଇଗନ ବଢ଼ିଆ ଲାଗୁଛି ଟିସାର୍ଟ ବ୍ଲାକ୍ କଲରର ବ୍ଲାକ୍ କଲର ଗୋଟେ ମୋର ଫେଭରେଟ୍ ବ୍ଲାକ୍ ବଢ଼ଆ ବଢିଆ ଲାଗୁଥିଲା ସେ ଟିସାର୍ଟ ସାଙ୍ଗମାନେ ସାଙ୍ଗମାନେ କହୁଥିଲେ ଯେ ମତେ ବି ଗୋଟେ ଆଣିଦେବ ମୁ ମ ଚାଲେ କାଲି କ ଯିବ ବଲେ ମୁଁ ବି ଗୋଟେ ଆଣିବି ତାପରେ ସେ ସାଙ୍ଗକୁ ଧରିକିନା ଗଲି ଯାଇଁକିନା ସେ ଡିଏନ୍କ ରୁ ସୁଭାଷ ଛକ ଯିବ ରାସ୍ତାରେ ସେଇଠି ଗୋଟେ ଛ ସେ ଡିଏନ୍ ସୁଭାଷ ଛକ ଯିବ ରାସ୍ତାରେ ସେଠି ବଇଜନ ଗୋଟେ ବଡ଼ ଗୋଟେ ଦୋକାନ ଅଛି ତିନି ମହଲାର ସେଇଠୁ ଆଣିଛି ତ ସାଙ୍ଗ ଧରିକିନା ସେଠୁ ଗୋଟେ ଆଣିଲି ଆଉ ଡ୍ରେସ୍ ବଢ଼ିଆ ଅଛି ସେ ଡ୍ରେସଟା ସାଙ୍ଗମାନେ ଦେଖିନ ତ ସାଙ୍ଗ ବି ମୁଁ ତାକୁ ଧରିକିନା ଗଲି ସିଏ ବି ଆଣିଛି ଗୋଟେ ଡ୍ରେସ୍